ଆମର ଗାଁଟି ଯେହେତୁ ବୈତରଣୀ ନଦୀ କୂଳରେ ଅବସ୍ଥିତ ତେଣୁ ଆମେ ସମୟ ସମୟରେ ଏହି ବୈତରଣୀ ନଦୀରୁ କିଛି କିଛି ମାଛ ମଧ୍ୟ ଧରିଥାଉ ଏହି ମାଛ ଧରିବାର ଆନନ୍ଦ ନଦୀରୁ ବହୁତ ଆମକୁ ଖୁସି ଲାଗେ ତେଣୁ ଆମେ ବହୁତ ସମୟରେ ମାଛ ଧରିଥାଉ ସାଧାରଣତଃ ବର୍ଷାଦିନ ଛାଡ଼ି ଗଲାପରେ ଏବଂ ଶୀତଦିନ ଯେତେବେଳେ କମ ପାଣି ଥାଏ ଆମେ ସେତେବେଳେ ମାଛ ଧରୁ ଏଇ ମାଛ ଧରିବା ସମୟରେ ଆମେ କେତେ ଗୁଡ଼ିଏ ଯତ୍ନର ସହକାରେ ମାଛ ଧରିଥାଉ କାରଣ ଆମେ ଯଦି ବେଶି ପାଣିରେ ମାଛ ଧରିଥାଉ ତେଣୁ ସେଥେର ବିପଦ ରହିଥିବାର ସୂଚନା ମିଳେ ତେଣୁ ଆମେ ଯେତେବେଳେ ମାଛ ଧରୁ କେତେ ଗୁଡ଼ିଏ ମାଛ ପ୍ରତି ପ୍ରତି ଆମେ ଧ୍ୟାନ ଦେଇଥାଉ ୟା ଦେହରେ ଇଲିଶି ମାଛ ଆମେ ଯେତେବେଳେ ଧରୁ ଭାରି ଖୁସି ଲାଗେ ତାପରେ ଯେତେବେଳେ ପାଣି ଛାଡିଯାଏ ଆମେ ଛୋଟ ଛୋଟ ମାଛ ଚୁନା ମାଛ ମଧ୍ୟ ରହିଛି ଏହି ଯେଉଁ ଚୁନା ମାଛ ଭିତରେ ଚୁନା ମାଛ ଲୋକଙ୍କମାନଙ୍କ ଭିତରେ ବହୁତ ଆଦୁତ କାରଣ ଚୁନା ମାଛ ଖାଇଲେ ଲୋକଙ୍କର ବିଭିନ୍ନ ପ୍ରକାରର ଖାଦ୍ୟର ଅଭାବ ସେଠାରେ ମେଣ୍ଟିଥାଏ ଏବଂ ଏହି ଯେଉଁ ଚୁନା ମାଛଟି ଅଧିକ ପରିମାଣର ଧରି ହୁଏ କାରଣ ଏହି ଚୁନା ମାଛ ସବୁଠି ରହିଥାନ୍ତି ସେଠାରେ ଆମେ ଯେତେବେଳେ ବିଭିନ୍ନ ପ୍ରକାର ଜାଲ ପକାଉ ଆଉ ବିଭିନ୍ନ ପ୍ରକାର କପଡ଼ାରେ ମଧ୍ୟ ଏହି ଚୁନା ମାଛକୁ ଧରି ହୁଏ ଆଉ ଆମେ ଯଦି ଦେଖିବା ହାଟରେ ବଜାରରେ ଏହି ମାଛର ଏଇ ଚୁନା ମାଛର ଦାମ ମଧ୍ୟ ଅଧିକ ରହିଥାଏ ପାଖାପାଖି ଏଇ ଦୁଇଶହ ଟଙ୍କା ରହିଥାଏ ଆଉ ଇଲିଶି ମାଛ ଯେତେବେଳେ ଧରାପଡ଼େ ସେ ଇଲିଶି ମାଛର କେଜି ହଜାର ଟଙ୍କା ହୁଏ ତା' ଛଡ଼ା ବିଭିନ୍ନ ପ୍ରକାର ରୋହି ଭାକୁର ଏଇ ନଦୀରେ ମଧ୍ୟ ଧରାପଡ଼େ ଯାହାର ଦାମ ଅଢ଼େଇଶହରୁ ତିନିଶହ ଟଙ୍କା ହୋଇଥାଏ କାରଣ ସେସବୁ ମାଛର ଚାହିଦା ରହିଛି